ମତଦାନ ଓ ପ୍ରଚାରଭଳି ରାଜନୈତିକ ପ୍ରକ୍ରିୟାରେ ଓଡ଼ିଶାର ନାଗରିକମାନେ ବହୁଳ ଭାବରେ ଅଂଶଗ୍ରହଣ କରନ୍ତି ଯେମିତିକି ଅଠର ବର୍ଷରୁ ଉର୍ଦ୍ଧ୍ଵ ନାଗରିକମାନେ ରାଜନୈତିକ ଦଳରେ ଅଂଶଗ୍ରହଣ କରି ପ୍ର ମାନେ ନିଜର ମତଦାନ ଦେଇପାରନ୍ତି ନାରୀ ହୁଅନ୍ତୁ କି ପୁରୁଷ ହୁଅନ୍ତୁ ଯଦି ତାଙ୍କୁ ଅଠର ବର୍ଷରୁ ଉର୍ଦ୍ଧ୍ଵ ହୋଇଯିବ ତାହାହେଲେ ରାଜନୈତିକରେ ଭୋଟ୍ ଭାବରେ ମତଦାନ ଦେଇଥାନ୍ତି ଯେଉଁ ଦଳରେ ଯେଉଁ ଲୋକ ଠିଆ ହୋଇଥାଏ ଯାହାକୁ ଆମେ ମନ ପସନ୍ଦ କରିଥାଉ ଯାହକୁ ଆମେ ଆଗର ଭବିଷ୍ୟତରେ ନେତା ଭାବେ ଆଗକୁ ଆଣିବାକୁ ଚାହିଁଥାଉ ତାଙ୍କୁ ଆମେ ମତଦାନ ରୂପେ ଭୋଟ୍ ପ୍ରଦାନ କରିଥାଉ ସେଇଭଳି ଭାବେ ଓଡ଼ିଶାର ନାଗରିକମାନେ ପ୍ରଚାର ପ୍ରସାର ବେଳେ ମାନେ ଯଦି ଆମେ ଗୋଟେ ଦଳରେ ଠିଆ ହୋଇଛୁ ତେବେ ଆମ ଦଳକୁ କେମିତି ଲୋକମାନେ ସମର୍ଥନ କରିବେ ସେଥିପାଇଁ ଲୋକମାନଙ୍କୁ ପଇସାପତ୍ର ଦେଇ ମଧ୍ୟ ଟଙ୍କା ପଇସା ଦେଇ ମଧ୍ୟ ଲୋକମାନଙ୍କୁ ମାନେ ମନକୁ ଜିଣି ଜିଣିବା ପାଇଁ ଚେଷ୍ଟା କରିଥାଉ ଯଦି ଆମେ ଜଣେ ଲୋକକୁ ପଇସାପତ୍ର ଦେଇକି ତାକୁ ଆମେ ମନେଇ ପାରିବା ତେବେ ସିଏ ଭବିଷ୍ୟତରେ ବା କାଲି ଆମକୁ ଭୋଟ୍ ଦେବ ସେଥିପାଇଁ ଲୋକମାନେ ଏହା ମଧ୍ୟ କରନ୍ତି ଓ ପ୍ରଚାର ପ୍ରସାର ଦ୍ୱାରା ଗାଡ଼ି ଗାଡ଼ି କରି ଗାଁ ଗାଁ ବୁଲି ପ୍ରଚାର ପ୍ରସାର ମଧ୍ୟ କରାଯାଏ ତ ଏହି ପରି ପ୍ରଚାର ପ୍ରସାର ଦ୍ୱାରା ଆମ ଦଳର ଉନ୍ନତି ହୋଇଥାଏ ବେଳେବେଳେ ଜଣେ ଦଳ ଯଦି ଅଧିକ ପ୍ରଚାର କରିଥାଏ ଅଧିକ ଗାଁ ଗାଁ ବୁଲିଥାଏ ତ ସେତେବେଳେ ଦୁଇଟି ଦଳ ମଧ୍ୟରେ ଝଗଡା ଝାଟି ବି ହୋଇଥାଏ ବ୍ୟାନର୍ ଯେଉଁ ଲାଗିଥାଏ ବ୍ୟା ଦଳର ଅଧିପତିର ନାମ ତା'ର ଚିହ୍ନ ଏ ସବୁ ପରି ବ୍ୟାନର୍ଗୁଡ଼ିକୁ ବି ପୋଡ଼ାପୋଡ଼ି କରିଦିଅନ୍ତି ଦୁଇଟି ଦଳ ଯେତେବେଳେ ମାନେ ଝଗଡ଼ାଝାଟି ହୁଏ ଗାଡ଼ି ଭଙ୍ଗାଭଙ୍ଗି ଠାରୁ ଧରି ମଦ୍ୟପାନ ଠାରୁ ଧରି ଝଗଡ଼ାଝାଟି ମାଡ଼ପିଟ୍ ଏ ସବୁ ମଧ୍ୟ ଦେଖା ଯାଇଥାଏ କାରଣ ଦୁଇଟି ଦଳ ମଧ୍ୟରେ ଯେତେବେଳେ ଝଗଡ଼ା ହୋଇଥାଏ ଜଣେ ଦଳ ଚାହେଁ ସର୍ବଦା ଅନ୍ୟର ଦଳକୁ ମାନେ ବିନ୍ ନିଜର ବିରୋଧ ଦଳକୁ ହରେଇବା ପାଇଁ ତେଣୁ ଏହିସବୁ ଭାବରେ ମଦ୍ୟପାନ ଦ୍ୱାରା ମାନେ କରିକି ମାନେ ଝଗଡ଼ାଝାଟି ଏହିସବୁ ଦୃଶ୍ୟ ମାନେ ଦେଖାଯାଇ ଥାଏ ଯେତେବେଳେ ରାଜନୈତିକ ପ୍ରକ୍ରିୟାରେ ଓଡ଼ିଶାରେ ନାଗରିକମାନଙ୍କ ମଧ୍ୟରେ ଏହିସବୁ ମାନେ ବିବାଦ ଦେଖାଯାଇ ଥାଏ ଓ ନିଜେ ବି ନାଗରିକମାନେ ଅଠର ବର୍ଷରୁ ଉର୍ଦ୍ଧ୍ଵ ହୋଇକି ଏଇ ସବୁ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି